ଦେଖନ୍ତୁ ଆଜ୍ଞା ଏବେ ହେଉଛି ଆଧୁନିକ ଯୁଗ ଆଗକାଳରେ ଆଗକାଳରେ କ'ଣ ହଉଥିଲା ଆମେ ଖଡ଼ି ଛୁଆଇଁ ଛୋଟ ଛୁଆ ଖଡ଼ି ଛୁଆଇଁକି ତାଙ୍କ ପାଠ ମାଟି ସିଲଟରେ ତାଙ୍କ ପାଠପଢ଼ା ଆରମ୍ଭ ହଉଥିଲା ଅ ଆ ଲେଖୁ ଥିଲେ ବ୍ରହ୍ମା ବିଷ୍ଣୁ ମଡ଼ଉ ଥିଲେ ଅ ଆ ଶିଖିବାକୁ ପାଞ୍ଚ ଛଅ ମାସ ଲାଗିଯାଉଥିଲା ଏ ଛବିଳ ବର୍ଣ୍ଣବୋଧ ବହିରୁ ଅକ୍ଷର ଶିଖିକି ଛୁଆ ପାଠ ପଢ଼ୁଥିଲେ ଏବେ କ'ଣ ହେଉଛି ଆଧୁନିକ ଯୁଗ ପିଲା ସବୁ ମୋବାଇଲ୍ରେ ପାଠ ପଢ଼ିଲେଣି ଅନ୍ଲାଇନ୍ରେ କ୍ଲାସ୍ କଲେଣି ଏବେ ଆଉ ଅ ଆ ଲେଖୁ ନାହାନ୍ତି ଆଗ ପ୍ରଥମେ ଏ ବି ସି ଡ଼ି ହିନ୍ଦୀ ଅ ଆ ରୁ ପାଠପଢ଼ା ତାଙ୍କର ଷ୍ଟାର୍ଟ ହେଉଛି ଓଡ଼ିଆ ପାଠକୁ ପଛୁକୁ ଗଲେଣି ଓଡ଼ିଆ ଓଡ଼ିଆ ଆଉ କେହି ପଢ଼ୁନାହାନ୍ତି ପଛରେ ପଢ଼ୁଛନ୍ତି ଓଡ଼ିଆ ଆଗ ଇଂଲିଶି ଆଗ ଇଂଲିଶ ପଢ଼ୁଛନ୍ତି ଏବେ ତାଙ୍କମାନଙ୍କ ପାଇଁ ବିଭିନ୍ନ ପ୍ରକାର ବହି ବିଭିନ୍ନ ପ୍ରକାର ୱାର୍ଡ଼ ବୁକ୍ ସବୁ ବାହାରିଲାଣି ଇଂଲିଶ ବହି ଏ ବି ସି ଡ଼ି ଶିଖିବେ ୱାର୍ଡ଼ ଶିଖିବେ ଟ୍ରାନ୍ସଲେସନ ବହି ଟ୍ରେନ ଚାର୍ଟ୍ ବହି କେତେ ବାହାରିଲାଣି ଆଗକାଳରେ କ'ଣ ଥିଲା ଗୋଟେ ଛବିଳ ବର୍ଣ୍ଣବୋଧ ବହି ନହେଲେ ସେଇ ସିଲଟ ଟିଉସନ୍ କହିଲେ କିଛି ନଥିଲା ଗାଁରେ ଗାଁରେ ଗାଁରେ ଚାଟଶାଳୀ ଯିଏ ଟିକେ ପଢ଼ୁଥିଲା ସେ ସେଇ ଚାଟଶାଳୀରେ ଚାଉଳ ମୁଠାଏ ନେଇକି ଦୁଇ ଟଙ୍କା ପାଞ୍ଚ ଟଙ୍କା ନେଇକି ଛୁଆଙ୍କୁ ପାଠ ପଢ଼ଉ ଥିଲେ ଏବେ ତ ଆଜ୍ଞା ସେସବୁ ନାହିଁ ସବୁ କୋଚିଂ କୋଚିଂ ଇଂଲିଶ ମିଡ଼ିୟମ ସ୍କୁଲ୍ ସବୁ ଡେଭ୍ଲପ୍ ହେଲାଣି ଟିଉସନ୍ ସମସ୍ତେ ଗଲାଣି